ଆଜ୍ଞା ନମସ୍କାର ମୁଁ ରମେଶ କୁମାର ସ୍ୱାଇଁ କହୁଥିଲି ଆଜ୍ଞା ଦେଖନ୍ତୁ ମୁଁ ଏଇ କିଛିଦିନ ତଳେ ଗୋଟେ ବାଜାଜ କମ୍ପାନୀର ଗୋଟେ ଇଲେକଟ୍ରୋନିକ୍ ଦୋକାନକୁ ଯାଇଥିଲି ଯୋଉଠି ବଜାଜ କମ୍ପାନୀର ଗୋଟେ ଫ୍ୟାନ୍ ମୁଁ କିଣିକି ଆଣିଲି ଯେଉଁଟା ଚାରି ପାଞ୍ଚଦିନ ଭିତରେ ଚାରି ପାଞ୍ଚଦିନ ଭିତରେ ବୁଲୁ ମାନେ ଫ୍ୟାନ୍ଟା ଚାଲୁ ହେଲା ଭିତରେ ଚାରି ପାଞ୍ଚଦିନ ଭିତରେ ହଠାତ୍ କ'ଣ ହେଲା ତା' ଭିତରେ ସର୍କିଟ୍ ହେଲା ମାନେ ସଟ୍ ସର୍କିଟ୍ ହେବା ଫଳରେ ଫ୍ୟାନ୍ ଭିତରୁ ଧୂଆଁ ବାହାରିଲା ମୁଁ ଆଉ ଥରେ ସେ ଫ୍ୟାନ୍କୁ ନେଇକି ସେ ଇଲେକ୍ଟ୍ରିକ୍ସ୍ ଦୋକାନକୁ ଗଲି ମୁଁ କହିଲି ଭାଇ ଏମତି ଏମତି ହେଲା ଏମତି ସଟ୍ ସର୍କିଟ୍ ସକାଶେ ଏଥିରୁ ଏଥିରୁ ଧୂଆଁ ବାହାରିଲା ନା ଆର ଗୋଟେ ପାର୍ଟ୍ ପୋଡ଼ିଯାଇଛି ଆର ସେ ପାର୍ଟ୍ ଦାମ୍ ହେଉଛି ସାତହଜାର କେତେ ମୁଁ ଆଜ୍ଞା ମୁଁ କିଣିଥିଲି କେତେ ଆମକୁ ଦଶହଜାର ଦେଇକି କିଣିଥିଲି ଗୋଟେ ପାର୍ଟ୍ ଦୋକାନରୁ କିଣିଲି ପୁଣି ସାତହଜାର ଦେଇକି ଯୋଉଟାକୁ କିଣି ଲଗେଇସାରିଲା ପରେ ପୁଣି ଆଉ ଥରେ ତାକୁ ଆଣିଲି ଆଉ ଥରେ ଲଗେଇଲାପରେ ଫୁଣି ସେଇ ଏକା ପ୍ରୋବ୍ଲେମ୍ ପୁଣି ସର୍କିଟ ହେଇ ପୁଣି ଇଏ ହେଲା ଆଜ୍ଞା ମୁଁ ଆଉ ଥରେ ପୁଣି ନେଲି ସେ ଆଉ ଥରେ ସେ କଥା କହିଲେ ସେ ପାର୍ଟ୍ସ୍ ସାତହଜାର ଟଙ୍କା ଆଜ୍ଞା ଦେଖନ୍ତୁ ମୁଁ ଦଶହଜାର ଦେଇ କିଣିଲି ପୁଣି ସାତହାଜର ଦେଇ ପାର୍ଟ୍ସ୍ କିଣିଲି ତା' ପରେ ଆଉଥରେ ସାତହଜାର ଦେଇକି ପାର୍ଟ୍ସ୍ କିଣିଲି ତା' ମାନେ ଏମତି ହେଇଁ ହେଇଁ ଆମଠୁ ସେ ଇଲେକ୍ଟ୍ରିକ୍ ଦୋକାନ କହିବାକୁ ଗଲେ ଗୋଟେ ପଇସା ଲୁଟି ନେବାର ଚାଲିଛି ଆପଣଙ୍କୁ ଏତିକି ଅନୁରୋଧ କରୁଛି ଜନସାଧାରଣଙ୍କୁ ଏତିକି ଅନୁରୋଧ କରୁଛି କି ଯେ ଆପଣ ଯେତେବେଳେ ଫ୍ୟାନ୍ କିଣୁଛନ୍ତି ଫ୍ୟାନ୍ ଯାହା ବି କିଣୁଛନ୍ତି ଫ୍ୟାନ୍ ହେଉ ଯେକୌଣସି କ କମ୍ପାନୀର ଫ୍ୟାନ୍ ହେଉ ଆପଣ ଯାହା ବି କିଣୁଛନ୍ତି ତା' ବିଷୟରେ ଜାଣନ୍ତୁ ଚିନ୍ତା କରନ୍ତୁ ଆଉ ଦେଖନ୍ତୁ ଏଇଟା ଭଲ କି ଖରାପ ତା'ପରେ ଯାଇକି କିଣନ୍ତୁ